ଦିନକୁ ତିନି ଘଣ୍ଟା ଗୀତ ଗାଇବା ପାଇଁ ଉତ୍ସର୍ଗ ହୁଏ ଯାହାକି ସକାଳେ ବେଳାରେ ଓ ସନ୍ଧ୍ୟାବେଳେ ଗୀତରେ ଶିଖିବା ପାଇଁ ହେଲେ ଆମକୁ ପ୍ରଥମେ ସା ରେ ଗା ମା ପା ଧା ନି ସା ଏହି ସ୍ୱରକୁ ନେଇ ପ୍ରଥମେ ଗୀତ ଶିଖିବାକୁ ପଡ଼େ